ଜୀବନରେ ମୁଁ ଅଧିକ ଗୁରୁତ୍ବପୂର୍ଣ୍ଣ ଦେଇଥାଏ ମୋ'ର ପିତାମାତା ଏବଂ ମୋ'ର ମୁଖ୍ୟ ଲକ୍ଷ ହୋଇଥାଏ ଏଥିପାଇଁ ମୋ' ପ୍ରଚେଷ୍ଟା ପ୍ରାଣ ପର୍ଯ୍ୟନ୍ତ କରିଥାଏ ଏବଂ ବହୁତ ପରିଶ୍ରମ ମଧ୍ୟ ରଖିଥାଏ